ମୋର ତ ସେମିତି କିଛି ସ୍ମରଣୀୟ ନୃତ୍ୟ ପ୍ରଦର୍ଶନ ବୋଲିକିରି କିଛି ନାହିଁ କାରଣ ଯାହା ଅଛି ମୋର ଅଛି ଯେତେ ସବୁ ଭୋଜିଭାତ ହଉ ବାହାଘର ହେଉ କି କୌଣସି ପ୍ରକାର କାର୍ଯ୍ୟକ୍ରମରେ ବାର୍ଥଡ଼େ ସେଲିବ୍ରେସନ୍ ଯାହାବି ହୁଏ ସାଙ୍ଗସାଥି ମେଳରେ ବହୁତ ପ୍ରକାର ଏନ୍ଜୟ କରି ନାଚୁ ଝୁମିଝୁମି ସମସ୍ତେ ମିଳିମିଶି ନାଚ ଏମିତି ନାଚନ୍ତି କିନ୍ତୁ ମୋତେ ଭଲ ଇଭେଣ୍ଟ୍ ମାନେ ମାନେ କଣ ମୋର ବାହାଘର କାରଣ ମୁଁ ଜଣକୁ ପସନ୍ଦ କରି ବାହା ହୋଇଥିଲି ଘରେ ସମସ୍ତେ ରାଜିହେଲେ ରାଜି ହେଲାପରେ ତାରିଖ ନିର୍ଦ୍ଧାରଣ କରି ମୋତେ ବାହାଘର କରା ହୋଇଥିଲା ଆଉ ସବୁଠାରୁ ବେଶୀ ଭଲ ଲାଗିଲା କ'ଣ ମାନେ ମଣ୍ଡପରେ ମୋତେ ସବୁ ହୋମ ଯଜ୍ଞ କରି ସବୁ ଦେବାଦେବୀଙ୍କୁ ସ୍ମରଣ କରି ଯେଉଁ ହାତ ଗଣ୍ଠି ପଡ଼ିଥିଲା ସବୁପ୍ରକାର ବିଧିରେ ଆମେ କରିଥିଲେ ସେଟା ମୋତେ ବହୁତ ଭଲ ଲାଗିଛି ଏବଂ ଏହା ମୋର ସବୁ ଜୀବନର ଶେଷ ପର୍ଯ୍ୟନ୍ତ ସେଇଟା ମୋତେ ମନେଥିବ ସେମିତି କେବେ ଭୁଲି ପାରିବିନି କାରଣ ସବୁଠାରୁ ଭଲ ଇଭେଣ୍ଟ୍ ହେଉଛି ସେଇଟା ବାହାଘର ବାହାଘର ସବୁଠାରୁ ମୋ ପାଇଁ ଗୋଟେ ସ୍ମରଣୀୟ ଜିନିଷ ତାକୁ ମୁଁ ମରିବା ଯାଏ ମଧ୍ୟ ସେଇଟା ଭୁଲି ପାରିବିନି ସେତେ ଆନନ୍ଦଦାୟକ ମୋତେ ସେତେ ଖୁସି ଦେଇଥିଲା